ଗୋଟିଏ ଦିନରେ ମାନେ ଖାଇବା ପାଇଁ ବହୁତ କିଛି ଉପାଦାନ ଥାଏ ଯାହାକି ଚାଉଳ ରୁଟି ଡାଲି ମାଛ ମାଂସ ପନିପରିବା ଅଣ୍ଡା ଇତ୍ୟାଦି ଇତ୍ୟାଦି ଖାଇବା ଦ୍ଵାରା ମାନେ ଦେହକୁ ସୁସ୍ଥ ରହିଥାଏ ଦେହ ହୃଷ୍ଟପୃଷ୍ଟ ହୋଇଥାଏ ଖାଇବା ଦ୍ୱାରା ବିଭିନ୍ନ ପ୍ରକାର ରୋଗରୁ ଆମେ ରକ୍ଷା ପାଇଥାଉ ଯଦି ଆମେ ଯଦି ନ ଖାଇବା ତା'ହେଲେ ଆମର ଦେହ ବି ବହୁତ ଖରାପ ହୋଇଥାଏ ଖରାପ ହେବା ଦ୍ୱାରା ବିଭିନ୍ନ ପ୍ରକାର ରୋଗ ଆମକୁ ଆକ୍ରାନ୍ତ କରିଥାଏ ରୋଗ ହେବାଦ୍ୱାରା ମେଡ଼ିକାଲ ଯାଇଥାଉ ଏବଂ ସେଠାରେ ବହୁତ ପ୍ରକାରର ମାନେ ମେଡ଼ିସିନ ଖାଇବାକୁ ମିଳିଥାଏ ମେଡ଼ିସିନ ଖାଇବା ଦ୍ୱାରା ଆମେ ସୁସ୍ଥ ହୋଇଥାଉ ସୁସ୍ଥ ହେବା ଦ୍ୱାରା ଘରକୁ ଆମେ ପୁଣି ଫେରିଥାଉ